ଆଜିକାଲିକା ଦୁନିଆରେ ପରିବା ଏବଂ ଫୁଲ ଗଛଟିଏ ମଧ୍ୟ ତା'ର ବହୁତ ଦର ଆଜିକାଲିକା ମାର୍କେଟ୍ରେ ବିକ୍ରି ହେଉଥିବା ଆଉ ବହୁତ ବିଭିନ୍ନ ପ୍ରକାର ପନିପରିବା ଦର ବହୁଳ ବ୍ୟୟ ବହୁଳ ମଧ୍ୟ ତ ଘରେ ଗୋଟେ ବଗିଚା ତିଆରି କରି ସେଥିରେ ବିଭିନ୍ନ ପ୍ରକାର ଫୁଲ ପନିପରିବା ଫଳ ଇତ୍ୟାଦି ଚାଷ କରିବା ଏବଂ ସେହି ଚାଷରୁ ଉପଲବ୍ଧ କରୁଥିବା ପନିପରିବା ଫଳକୁ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ଏବଂ ବ୍ୟୟ ବହୁଳ ବି ନୁହେଁ କାରଣ ଆମେ ଯେହେତୁ ଗୋଟେ ପରିବା କିଣିବାକୁ ଯାଉଛେ ତାହାର ଦର ଅପେକ୍ଷା ଚାରୋଟି ଚାରାର ଦର ତାହାର ସହିତ ସମାନ ହୋଇଥାଏ ତ ଚାରୋଟି ଚାରା ଆଣିକି ଯଦି ଆମେ ତାକୁ ଲଗାଇବା ରକ୍ଷଣା ବେକ୍ଷଣ ଦେବା ପାଣି ଦେବା ଖତ ଦେବା ସେହି ଚାରୋଟି ଚାରା ବୃଦ୍ଧି ହୋଇ ଦୁଇ ତିନି ମାସଟେ ବୃଦ୍ଧି ହୋଇ ତାହା ଯେତେବେଳେ ଆମକୁ ଫଳ ଦିଏ ତାହାର ଆଠ ଗୁଣ କିମ୍ବା ଦଶ ଗୁଣ ଅଧିକ ଫଳ ଦିଏ ଆମେ ଯେତେ ଏହା ବ୍ୟୟବହୁଳ ନୁହେଁ ଶସ୍ତା ମଧ୍ୟ ଏବଂ ବଗିଚାଟି ଘର ପାଖରେ ରହିଲେ ସେଥିରେ ଆମେ କୌଣସି ପ୍ରକାର କୀଟନାଶକ ବ୍ୟବହାର କରିବା ନାହିଁ ନ୍ୟାଚୁରାଲ୍ ଉପାୟରେ ତାହାକୁ ଯେହେତୁ ଆମେ କରିଥିବା ତ ତାହାର ଫଳ ଗୁଡ଼ାକ ବହୁତ ପୃଷ୍ଟିକର ମଧ୍ୟ ହୋଇଥିବ ଏବଂ ସେ ଫଳରେ କୌଣସି ପ୍ରକାର କେମିକାଲ୍ ବି ନଥିବ ତ ତାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଆମର ବିଭିନ୍ନ ରୋଗରୁ ମଧ୍ୟ ଆମକୁ ରକ୍ଷା କରିବ ଏବଂ ବିଭିନ୍ନ ପ୍ରକାର ଫୁଲ ଗୁଡ଼ିକ ମଧ୍ୟ ମାର୍କେଟ୍ରେ ଯାହା ମିଳୁଛି ତାହା ବହୁତ ବ୍ୟୟବହୁଳ ସେଗୁଡ଼ିକୁ ଯଦି ଆମେ ନିଜ ବଗିଚାରେ ଉତ୍ପାଦନ କରିବା ଦେବନି ତାହାକୁ ବିକ୍ରୟ କରିକି ପଇସା ମଧ୍ୟ ଇନକମ୍ କରିପାରିବା ଏବଂ ତାହା ଆମର ଠାକୁର ପୂଜା ଆମର ପର୍ବପର୍ବାଣି ଏହିପରି ବହୁତ କିଛି କାମରେ ଲାଗି ରହିବ ଏବଂ ଯାହାଦ୍ୱାରାକି ଆମେ ମାର୍କେଟ୍ରୁ ସେହି ସେଇତିକି ଜିନିଷ ପାଇଁ ଅଧିକ ଖର୍ଚ୍ଚ ମଧ୍ୟ ହେବ ନାହିଁ ଏବଂ ସୁସ୍ଥ ସବଳ ପାଇଁକା ଫଳ ତଟକା ପନିପରିବା ସତେଜ ପନିପରିବା ତ ନିହାତି ଆବଶ୍ୟକ ଯାହାକୁ ଆମେ କିଣିବାକୁ ଗଲେ ମାର୍କଟ୍ରେ ବହୁତ ପଇସା ଆମର ଖର୍ଚ୍ଚ ହୋଇ ହୋଇଥାଏ କିନ୍ତୁ ଯଦି ତାହା ଆମର ବାରିଆଡ଼େ କିମ୍ବା ବଗିଚାରେ ଥିବ ଦେନ୍ ଆମେ କୌଣସି ମାନେ ସାଂଘାତିକ ଅବସ୍ଥାରେ ଥିଲେ କିମ୍ବା କୌଣସି ଅତ୍ୟାବଶ୍ୟକ ହେଲେ ମଧ୍ୟ ପାଖରୁ ପାଇ ତାହାକୁ ଉପଲବ୍ଧି କରି ତା ସେଥିରେ ମଧ୍ୟ ଆମେ ସୁସ୍ଥ ସବଳ ଭାବେ ରହିପାରିବା